ରେଡ଼ିଓରେ ଆମର ପ୍ରିୟ ପ୍ରୋଗ୍ରାମ୍ ଶରୀରରେ ଆଉ ହେଲଥ୍ର ଯେଉଁ ଆଉ କମ୍ ଖାଦ୍ୟ ଖାଇଲେ ଶରୀର ପାଇଁ ଉପକାରିତା ହୋଇଥାଏ ବି ଦେଖିବାକୁ ଭଗବାନଙ୍କର ପସନ୍ଦ ଆଉ କୃଷି ଦର୍ଶନ କୃଷି ଦର୍ଶନ ଏ ଆଉ ସମ୍ବାଦ ଏ ଗୋଟିଏ ଭଲ ଲାଗିଥାଏ